ମୋର ପ୍ରିୟ ପୁସ୍ତକ ହେଉଛି ବିଶେଷ କରି ବ୍ୟଙ୍ଗ ତା'ପରବର୍ତ୍ତୀ ହେଉଛି ପୌରାଣିକ ତା'ପରେ ଅନ୍ୟାନ୍ୟ ବହି ମୁଁ ପଢ଼ିଥାଏ ଯଦି ସାରା ଜୀବନ ମୋତେ କେବଳ ଗୋଟିଏ ଶ୍ରେଣୀ ପ୍ରକାର ପୁସ୍ତକ ପଢ଼ିବା ପାଇଁ କୁହାଯିବ ବା ମୋତେ ଏଭଳି ସୁଯୋଗ ମିଳିବ ମୁଁ କେବଳ ବ୍ୟଙ୍ଗ ହିଁ ପଢ଼ିବି କାରଣ ବ୍ୟଙ୍ଗ ମୋତେ ବହୁତ ସୁନ୍ଦର ଲାଗେ ଏଥିପାଇଁ ଭଲ ଲାଗେ ବ୍ୟଙ୍ଗ କରିବା ଦ୍ୱାରା ମଣିଷ ବିଶେଷ କରି ଟିକେ ଆନନ୍ଦ ଅନୁଭବ କରିଥାଏ ଟିକେ ହସିଥାଏ ଆଉ ମନକୁ ଟିକେ ହସିଲେ ଆମ ଶରୀର ସୁସ୍ଥ ରହିବ ବୋଲି ମୁଁ ନିଜକୁ ନିଜ ଭାବିଥାଏ ତେଣୁ ମନକୁ ସବୁବେଳେ ଖୁସି ରଖିବା ପାଇଁ ବ୍ୟଙ୍ଗର ଆବଶ୍ୟକତା ଅତ୍ୟଧିକ ରହିଛି ତେଣୁ ମୁଁ ସାଧାରଣତଃ ବିଶେଷ କରି ଯଦି ଜୀବନୁସାରେ କେବଳ ଗୋଟିଏ ଶ୍ରେଣୀର ପୁସ୍ତକ ପଢ଼ିବା ଏବେ ମୋତେ କୁହାଯିବ ମୁଁ ବ୍ୟଙ୍ଗକୁ ହିଁ ବାଛିବି ଏଇ ଏହି ଶୈଳୀରେ ଯଦି ମୁଁ ଆଉ କୌଣସି ପୁସ୍ତକ ମୁଁ ପଢ଼ିବା ପାଇଁ ଇଚ୍ଛୁକ ନୁହେଁ ତା'ପରବର୍ତ୍ତୀ ପର୍ଯ୍ୟାୟରେ ପୌରାଣିକ ବିଷୟବସ୍ତୁ ମୁଁ ପଢ଼ିପାରେ ମୁଁ ଏଇ ନିକଟ ଅତୀତରେ ପଢ଼ିଥିବା ପୁସ୍ତକଟି ହେଉଛି ଆମର ଏଗୁଟେ ବ୍ୟଙ୍ଗ ପୁସ୍ତକ ଯେଉଁ ଆମର ଓଡ଼ିଶାର ସୁନାମଧନ୍ୟ ଯୁଦୁମଣିଙ୍କର ବ୍ୟଙ୍ଗ ପୁସ୍ତକ ପଢ଼ିଥିଲି ଆଉ ବିଶେଷ କରି ଯେଉଁ କମିକ୍ସ ବହି ସବୁ ବିଭିନ୍ନ ଆସେ ଇଂରାଜୀର ମଧ୍ୟ ଯେଉଁ କମିକ୍ସ ବହି ଆସିଥାଏ ଓଡ଼ିଆରେ ମଧ୍ୟ କମିକ୍ସ ବହି ଆସିଥାଏ ତାକୁ ମୁଁ ପଢ଼େ ତ ବ୍ୟଙ୍ଗ ବହି ହେଉଛି ମୋ ପାଇଁ ସମ୍ପୂର୍ଣ୍ଣ ଭାବରେ ଭଲ ଏବଂ ଦେହକୁ ସୁସ୍ଥ ରଖିବା ପାଇଁ ଖୁସି ରଖିବା ପାଇଁ ହସିବା ପାଇଁ ଏ ବ୍ୟଙ୍ଗ ପୁସ୍ତକଙ୍କୁ ହିଁ ମୁଁ ବିଶେଷ ଭାବରେ ପସନ୍ଦ କରିଥାଏ